ହଁ ହଁ ଲାଗିଛି ଯେ ହଁ ମୁଇଁ ଯେତେବେଳେ ଗଲେ ବି ଆପଣଙ୍କ ଦୋକାନ ର କୋଣସି ଠିକ୍ ସାମାନ କାଇଁ ମିଳୁନାହିଁ ମୁଁ ଆଶ୍ରିବାଦ ଅଟା କହିଲେ ଆପଣ ସେହି ହାତୀ ଚିହ୍ନ ଅଟା ଦେଉଛନ୍ତି ହଁ ସେଥିପାଇଁ କାଇଁ ରଖୁନାହାନ୍ତି ମୁଁ ହଁ କୁହନ୍ତୁ

ତୁମ ତୁମ ମାଲିକକୁ ଟିକେ କହିବ ସେ ସାମାନ ଗୁଡ଼ିକ ଅଭେଲେବୁଲ ନାହିଁ ବୋଲି ରଖିବେ ମୁଁ ଆପଣଙ୍କୁ ଦୋକାନ କୁ ସବୁବେଳେ ଯାଏ ଆପଣଙ୍କର ଭଲ ଦୋକାନ ବୋଲି ଆଉ ଏମିତି ସାମାନ ରଖିଲେ କେଉଁ ଗ୍ରାହକ ଯେ ଆପଣଙ୍କ ଦୋକାନକୁ ଯିବ କି ଆଉ ତମ ସାବୁନ ବି ନାହିଁ ନାଇ ରଖିବାର ଯେଉଁ ସାବୁନ କସ୍ଟମର ମାନେ ହଁ ତେଲ ନାହିଁ ସାବୁନ ନାହିଁ ଯେଉଁ କମ୍ପାନୀର ଆମେ ମୁଁ ଚାହୁଁଛି ସେହିଟା ନାହିଁ ସବୁ ଦୋକାନ ରେ ମିଳୁଛି ଆପଣଙ୍କ ଦୋକାନରେ କିଣିବାକୁ ଗଲେ ସେହିଟା ମିଲୁନାହିଁ ହଁ ଦେଖ ଭାଇନା ଆଉ କହିବ ତୁମ ମାଲିକ କୁ ଟିକେ କହିବ ଦୋକାନ ରେ ସବୁ ହଁ ମୁଁ ମସଲା ବି ସବୁ ମିଲୁନାହିଁ ଅଧା ମିଳିଲେ ଅଧା ମିଲୁ ନାହିଁ ଆମେ ଗଲା ବେଲକୁ ଯଦି ଏମିତି ହେବ କେଉଁ ଗ୍ରାହକ ଆସିବକି ଆପଣଙ୍କ ଦୋକାନ କୁ ମୁଁ ଆପଣ ଙ୍କ ଦୋକାନ କୁ ପ୍ରାୟ ଆପଣ ଙ୍କ ଦୋକାନ କୁ ଯାଏ ଗାଁରେ ବହୁତ ଦୋକାନ ଗୁଡିକ ଆପଣ ଙ୍କ ଦୋକାନ ଗଲା ବେଲକୁ ନାହିଁ ସେସବୁ ଜିନିଷ

ହଁ ମାଲିକ କୁ ଭଲ ସେ କହିବ ସବୁ ସାମାନ ଯେମିତି ପର୍ଯ୍ୟାପ୍ତ ପରିମାଣ ରେ ରଖିବେ ସେହି ହିସାବରେ ଚଳିବ ହଉ ଠିକ୍ ଅଛି ମନେ କରିକିରି ସବୁ କହିବେ ମାଲିକ ଆସିଲେ